ଆମ ଘର ଜଗତସିଂପୁର ଆମର ଏଠି ଆଳୁଦମ ଦହିବରା ବେଶୀ ଫେମସ୍ ଆଳୁଦମ ଦହିବରାରେ ମୋତେ ଆଳୁଦମ ଦହିବରା ଟିକେ ଖାଇବାକୁ ଟିକେ ଭଲ ଲାଗେ ମୋର ପ୍ରିୟ ଖାଦ୍ୟ ଅଛି ଆଳୁଦମ ଦହିବରା କି ଦହିବରା ଯାଇକି ସେଟା ଖାଇଲେ ଏକରେ ମୋତେ ତ ପେଟ ଥଣ୍ଡା ରଖେ ଭୋକ ବି ଆଉ ହୁଏନି ଜଲ୍ଦି ବି ଡାଇଜେସନ୍ ହେଇଯାଏ ତା'ର ଦହି ପାଣିଟା ବି ଜଲ୍ଦି ଡାଇଜେସନ୍ କରାଏ ବହୁତ ଭଲ ଲାଗେ ଆଳୁଦମ ଦହିିବରାଟା ମୋତେ ଖାଇବା ପାଇଁ ପ୍ରାୟ ଲୋକ ବି ସେଠି ମଧ୍ୟ ଦେଖିଛି ଆଳୁଦମ ଦହିବରା ପାଖରେ ସେ ଠେଲା ପାଖରେ ବହୁତ ଭିଡ଼ ଜମେ ଲୋକମାନେ ତାକୁ ଖାଇବା ପାଇଁ ବହୁତ ଭଲ ପାଆନ୍ତି କମ୍ ପଇସାରେ ବି ମିଳେ ଯିଏକି ନିମ୍ନସ୍ତରୀୟ ଲୋକଙ୍କ ଠାରୁ ଉଚ୍ଚସ୍ତରୀୟ ଲୋକ ବି ତାକୁ ଖାଇପାରିବେ ଓ ନିଟ୍ ଆଣ୍ଡ କ୍ଲିନ୍ ବି ରୁହେ ବହୁତ ଭଲ ଲାଗେ ଆଳୁଦମ ଦହିବରା ଖାଇବା ପାଇଁ ମୋତେ ବି ଭଲ ଲାଗେ ମୁଁ ବିଶେଷ ଲୋକ ବି ତାକୁ ବି ଆଳୁଦମ ଦହିବରା ଖାଇବା ପାଇଁ ଭଲ ପାଆନ୍ତି ତା'ର ଦହି ପାଣିଟା ବି ବେଶୀ ଭଲ ଲାଗେ ଡାଇଜେସନ୍ରେ ସହଯୋଗ କରେ ଜଲ୍ଦି ହଜମ ହେଇଯାଏ ଆଳୁ କଷାଟା ବି ଭଲ ଲାଗେ ତା' ସହିତ ଖାଇବା ପାଇଁ ବହୁତ ବଢ଼ିଆ ଲାଗେ ଦହିବରା ଖାଇବା ପାଇଁ ସକାଳୁ ଉଠି ଟିକେ ବ୍ରସ୍ କରି ଆଳୁଦମ ଦହିବରା ଟିକେ ଖାଇଦେଲେ ବାସ ଲଞ୍ଚ ପର୍ଯ୍ୟନ୍ତ ସେ ଆମର ଖରା ପର୍ଯ୍ୟନ୍ତ କାମ ଦେଲା ଭଲ କଥା ଆଳୁଦମ ଦହିବରା କମ୍ ପଇସାରେ ହେଇଯାଏ ଗୋଟେ ଗୋଟେ ଦୋକାନୀ କୋଡ଼ିଏ ଟଙ୍କା ନେଉଛନ୍ତି ଗୋଟେ ଗୋଟେ ଦୋକାନୀ ତିରିଶ ଟଙ୍କା ନେଉଛନ୍ତି ହେଇଯାଉଛି ସକାଳୁ ତାକୁ ଟିକେ ଆମର ଖାଦ୍ୟ ହେଇଗଲେ ପେଟ ଥଣ୍ଡା ବାସ ଆରାମ ଖାଇକି ଆମେ ଆମର କାମରେ ଚାଲିଲୁ ଆଉ ବହୁତ ବଢ଼ିଆ କଥା ମୁଁ ବି ଖାଉଛି ଆପଣମାନେ ବି ଖାଆନ୍ତୁ ବହୁତ ଭଲ ଖାଦ୍ୟ ଆଳୁଦମ ଦହିବରା ଏଠି ଭଲ ଲାଗେ ବହୁତ ବଢ଼ି ଲାଗେ ଆଳୁଦମ ଦହିବରାଟା ମୋତେ ବି ଭଲ ଲାଗେ ବହୁତ ବଢ଼ିଆ ଲାଗେ ବେଶି ବି ମାର୍କେଟ୍ରେ ବି ମିଳେ ଆଳୁଦମ ଦହିବରା